ହଁ ହଁ ସେଇଠି ଲାଗିଛି କ'ଣ ହେଲା ହଁ ହଁ ଆପଣ କେଉଁଦିନ ଦରକାର ଆପଣ କହିଲେ ଆମେ ସବୁ ବାହାରୁ ମଗେଇ ଦେବୁ ମଗେଇ ଦେଲେ ଆପଣ ପସନ୍ଦ କରିକି ନେବେ ଆଉ ତାର ଚାର୍ଜ ପଡ଼ିବ ଘରୁକୁ ନେଇକି ଗଲେ ଲେହେଙ୍ଗା ଦୁଇ ହଜାର ଠୁ ଆରମ୍ଭ କରିକି ଏକ ଲକ୍ଷ ପର୍ଯ୍ୟନ୍ତ ଅଛି

ହଉ ହଉ ହଉ ଠିକ୍ ଅଛି ଆପଣ କେବେ କେତେବେଳେ ଘରେ ପ୍ରେଜେଣ୍ଟ୍ ରହିବେ ସେ ଟାଇମ୍ କହିଲେ ମୁଁ ପିଲାମାନଙ୍କୁ ପଠେଇ ଦେବି ଶାଢ଼ୀର ନୂଆ ଡିଜାଇନ୍ ପାଟଗୁଡ଼ାକ ସବୁ ପାଞ୍ଚ ହଜାରରୁ ଆରମ୍ଭ ହେଉଛି ହଁ ହଁ ହଉ ଠିକ୍ ଅଛି ଆପଣ ଘରେ ପ୍ରେଜେଣ୍ଟ୍ ଥିବା ସମୟରେ ମତେ କଲ୍ କରନ୍ତୁ ମୁଁ ଆମ ପିଲାମାନଙ୍କୁ ପଠାଇ ଦେବି ଜିନିଷ ନେଇକି ଯିବେ ହଁ ଡ୍ରେସ୍ଗୁଡ଼ାକ ସାଇଜ୍ ଦେଖିକି ବଡ଼ ଛୋଟ ସାଇଜ୍ ଦେଖିକି ତାକୁ ଧରିକି ରେଟ୍ ପକା ହେଉଛି ହଉ ହଉ ଠିକ୍ ଅଛି ଆପଣ ସାଇଜ୍ କହିଦେବେ ଛୋଟ ବଡ଼ ସବୁ ସାଇଜ୍ କହିଦେଲେ ମୁଁ ସେଇ ହିସାବରେ ପଠେଇ ଦବୁ ହଉ ହଉ ଠିକ୍ ଅଛି